ଛୁଆମାନେ ଜନମ ହେଲେ ଆମେ ଛୋଟ ଛୁଆମାନଙ୍କୁ ପରିଷ୍କାର କର୍ବାର୍ ଲାଗି ଆମେ ଛୁଆମାନଙ୍କୁ ଯେତେବେଲେ ଜନମ ହେଇସନ୍ ସେତେବେଲେ ଛୁଆମାନେ ଏକ କରିଥିଲେ କି ଝାଡ଼ା କରିଥିଲେ ଆମେ ସେ କପଡ଼ାଲତା ନଦୀକେ ବା କି ବନ୍ଦକେ ନେଇକିରି ସରଫରେ ସଫା କରିକିରି ତାପରେ ଆଣିକିରି ଡେଟରେ ସଫା କରିକିରି ସେ କପଡ଼ାତା ଶୁଖେଇକରି ତାପରେ ଛୁଆମାନଙ୍କୁ ସାବୁନରେ ପରେ ସାବୁନ ସବୁନା ମଖେଇକିରି ସଫା ସୁତୁରା କରିକିରି ପାଉଡ଼ର ପାଉଡର ମଖେଇକରି ସଫା ସୁତା କରିକିରି ତାପରେ ଭଲ୍ ଡ୍ରେସ ତାହାକେ ପିନ୍ଧେଇକିରି ଆମେ ତେଲ ତୁଲା ମଖେଇକି ତାହାକେ ରଖସୁଁ ଆଉ ରାତିରେ ବି କି ଦିନ ବେଲେ ବି ଭଲ ସେ ସେତା କି ମଶାରି ମସୁରା ଦେଇକିରି ଯେତେବେଲେ ମଶା ମାଛି ନିହେବେ ବୋଲିକିରି ତାହାକେ ଘୋଡ଼େଇ କରି ଶୁଆସୁଁ ଆଉ ଏକ ଯଦି କର୍ବା ଛୁଆ ସେ କପଡ଼ା ଥରକେ ଥର ଅଲଗାସୁଁ ଆଉ ଝାଡ଼ା କଲେ ବି ସେଟା ଅଲଗେଇକିରି ତାପରେ ପାଣିରେ ଧୋଇକିରି ଡେଟଲ ଡୁଟଲା ଦେଇକିରି ସଫା ସୁତୁରା କରିକିରି ଛୁଆକେ ଆଉ ନିଜେ ବି ଆମେ ଯଦି ଛୁଆକେ ଧଇଲେ ସାବୁରେ ହାତ ଧୋଇକିରି ଡେଟଲରେ ହାାତ ଧୋଇକିରି କପଡ଼ା ଦେଇି ବୋଛିକିରି ଛୁଆକେ ଭଲସେ ରଖ୍ସୁ ଆଉ ଯଦି ଭଲ ସେ ନେଇ ରଖିଲେ ଛୁଆ ଦିହ ପାହ ନସବା ଆଉ ଛୁଆ ଅସୁସ୍ଥ ହେବା ବୋଲିକିରି ଆମେ ଭଲ ସେ ଛୁଆକେ ରଖସୁଁ ସୁଆଲେ ବି ମଶାରୀ ଟାନିକିରି ଶଆସୁଁ ଆଉ ଯେ ଯଦି ତାହାକେ ଏକଲା ଶୋଇଥିଲେ ବି ଆମେ ମଶାରି ଟାଙ୍ଗିକରି ରଖିଦେଇଥିସୁଁ ମଶା ମାଛି ନୁ ସୁରକ୍ଷା ପାଇବାର୍ ଲାଗି ଆଉ ହାତ କେ ସବୁବେଳେ ସଫା ରଖସୁଁ ଆଉ ଝାଡ଼ା ଏକ କଲେ ସବୁବେଲେ ଛୁଆମାନଙ୍କୁ ସଫା ସୁତୁରା ରଖସୁଁ